ଚିଲିକାଠାରେ ଏବେ ରଙ୍ଗବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ କୋଳାହଳରେ ମୁଖରିତ ହୋଇ ଉଠିଛି ସୁଦୂର ସାଇବେରିଆ ଚୀନ ଆଫଗାନିସ୍ତାନ ଲଦାଖ ଓ ହିମାଳୟ ଅଞ୍ଚଳରୁ ପିନ୍ଟେଲ୍ ଓ ଉଜିୟନ୍ ଭଳି ପାଞ୍ଚ ଦଶ୍ମିକ୍ ପାଞ୍ଚ ପ୍ରକାରର ପ୍ରାୟେ ସାତଲକ୍ଷ ପକ୍ଷୀ ଚିଲିକାକୁ ଆସି ଥାଆନ୍ତି ଚଳିତବର୍ଷ ପକ୍ଷୀଙ୍କ ଆସିବା କ୍ଷେତ୍ରରେ କିଛି ବ୍ୟତିକ୍ରମ ପରିଲିଖିତ ହୋଇଛି କଳାହଂସ ଦୁବହଂସ ପଣ୍ଡାହଂସଙ୍କ ଭଳି ଦୁର୍ଲଭ ପକ୍ଷୀମାନେ ଶେଷ ପର୍ଯ୍ୟାୟକୁ ଚିଲିକାକୁ ଆସିଥାନ୍ତି ଏବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଚିଲିକାକୁ ଆସିବାର ସମ୍ଭାବନା ରହିଥିବା ବେଳେ ବର୍ତ୍ତମାନ ସୁଧା ବାର୍ଡଫ୍ଲୁର କୌଣସି ସୂଚନା ମିଳିନାହିଁ ବୋଲି ଡି ଏ ଏଫ୍ ଓ ସୂଚନା ଦେଇଛନ୍ତି ଏବେ ସୁଧା ଚିଲିକାରେ ଚାରିଲକ୍ଷ ପଚାଶ ହଜାର ଦେଶୀ ବିଦେଶୀ ପକ୍ଷୀ ରହିଥିବା ବେଳେ ଅଭ୍ୟାରଣରେ ପ୍ରାୟେ ଦୁଇଲକ୍ଷ ପଚାଶ ହଜାର ପକ୍ଷୀ ରହିଛନ୍ତି ପ୍ରତିଦିନ ନୂଆନୂଆ ପକ୍ଷୀ ଚିଲିକାକୁ ଆସିବାରେ ଲାଗିଛନ୍ତି ସେଭଳି ଭାବେ ମୟୂର ହେଉଛି ମୋର ପ୍ରିୟ ପକ୍ଷୀ ଅଟେ ମୟୂର ର ଏକ ମୟୂର ହେଉଛି ଏକ ଅତିସୁନ୍ଦର ପକ୍ଷୀ ସମସ୍ତ ପକ୍ଷୀମାନଙ୍କ ମଧ୍ୟରୁ ମୟୂର ର ଆକାର ସବୁଠୁ ବଡ଼ ଅଟେ ମୟୂର ହେଉଛି ଆମର ଦେଶର ଜାତୀୟ ପକ୍ଷୀ ଭାରତ ସରକାର ଏହାକୁ ଛବିଶ ଜାନୁୟାରୀ ଉଣେଇଶହତେଷଠିରେ ଏକ ଜାତୀୟ ପକ୍ଷୀରୂପେ ଘୋଷଣା କରିଥିଲେ ମୟୂର ବେକ ଲମ୍ବା ଓ ବାଇଗଣୀ ରଙ୍ଗର ମୟୂର ଶରୀରର ରଙ୍ଗ ହେଉଛି ନୀଳ ଓ ବାଇଗଣୀ ଏହାର ଡେଣା ବହୁତ ବଡ଼ ତେଣୁ ସେମାନେ ଯଥେଷ୍ଟ ଦୂରରେ ଉଡ଼ନ୍ତି ନାହିଁ ମୟୂରର ସାମ ସମଗ୍ର ଭାରତରେ ଦେଖିବାକୁ ମିଳେ ମୟୂରର ସ୍ୱର ବହୁତ ଦ୍ରୁତ ଯାହା ଦୁଇ କିଲୋମିଟର ରୁ ମଧ୍ୟ ଶୁଣାଯାଏ ବର୍ଷରେ ସେମାନେ ବହୁତ ଖୁସି ଏବଂ ଡେଣା ବିସ୍ତାର କରି ନାଚନ୍ତି ଏସବୁ କାରଣରୁ ମୟୂର ମୋର ପ୍ରିୟ ପକ୍ଷୀ ଅଟେ